ପଶୁପାଳନ ସହିତ ଆମେ ପାଖ ବ୍ୟବସାୟ ଚାଷବାସ ମଧ୍ୟ କରିପାରିବା ଆଉ ଗାଈଗୋରୁ ରଖିଲେ ସେଥିରୁ କ୍ଷୀର ବାହାରିବ କ୍ଷୀର ନେଇକି ଆମେ ସୋସାଇଟିରେ ହଉ କିମ୍ବା ଗାଁ ଗାଁରେ ଯେଉଁ ଲୋକମାନେ ନଉଛନ୍ତି ସେଠିବି ମଧ୍ୟ ବିକ୍ରୀ କରିପାରିବା କ୍ଷୀର ଫିର ବିକ୍ରୀ କରିପାରିବା ତା ଦ୍ୱାରା ଆମକୁ କିଛି ପଇସା ମିଳିଯିବ କୁକୁଡ଼ା ରଖିଲେ କୁକୁଡ଼ା ଅଣ୍ଡା ତ ଏବେ ସହଜରେ ମିଳୁନି କୁକୁଡ଼ା ଅଣ୍ଡା ରେଟବି ଅଧିକ ରହୁଛି ତ କୁକୁଡ଼ା ଅଣ୍ଡା ଗୋଟା ଦଶ ଟଙ୍କା ବାର ଟଙ୍କା ପନ୍ଦର ଟଙ୍କା ହେଲାଣି ଆଉ କୁକୁଡ଼ା ଅଣ୍ଡାରୁ ବି ଭଲ ପଇସା ଆମକୁ ମିଳିଯିବ ଆଉ ମାଂସ କୁକୁଡ଼ା ରଖିଲେ ତ ଚିକେନ ଦେଶୀ ଚିକେନର ରେଟ୍ ବହୁତ ଆସୁଛି କଡ଼କନାଥ ଚିକେନ ଗୋଟେ ଆସୁଛି ତାର ବି କିଲ ଛଅଶହ ସାତଶହ ନେଖା ଆସୁଛି ତ ଏମିତି ଆମେ ଯଦି ପଶୁପାଳନ କରିବା କୁକୁଡ଼ା ଛେଳି ଗାଈ ସବୁ ରଖିଲେ ତାକୁ ବିକ୍ରି କରିକି ଭଲ ପଇସା ଦୁଇଟା ଇନକମ୍ କରିପାରିବା ଆଉ